ବଗିଚା କରିବା ସମୟରେ ମୁଁ ପୋକଜୋକ ମଶାର ସମସ୍ୟାର ସମ୍ମୁଖୀନ ହେଇଛି କାରଣ ଯେତେବେଳେ ଆମ ବାରି ପଛପଟେ ବଗିଚା ପ୍ରଥମେ ଯେତବେଳେ ଷ୍ଟାର୍ଟ କଲି ସେତବେଳେ ବହୁତ କ'ଣ ଜୋକ ଆସିଲେ ତା'ପରେ ମୂଷା ମଧ୍ୟ ଆସିଲେ ଜୋକ ମୁଁ ଯେଉଁଠି ଦେଖିଲି ତାଙ୍କୁ ମୁଁ କ'ଣ କଲି ଲୁଣ ପକେଇକି ମାରିଦେଲି ତାପରେ ଗ୍ରାମାସିନି ଆଣିକି ବଗିଚା ମୋ ଚାରିପଟେ ଦେଲି ତା'ପରେ ବଗିଚାରେ ଯେତେକ ଅଳିଆ ଜିନିଷ ଥେଲା ସବୁ ଗଛପତ୍ର ସଫା କଲି ମୂଷାମାନଙ୍କ ପାଇଁ ମୂଷାମରା ଓଷଧ ଆଣି ଚାରିପଟେ ପକାଇଲି ଏହିପରି କାର୍ଯ୍ୟ କଲି ଆଉ